ଭାରତର ରାଜନୀତି ହେଉଛି ଏକ ସୁଦୃଢ଼ ଏହି ଭାରତରେ ଆମର ବିଭିନ୍ନ ପ୍ରକାର ରାଜନୈତିକ ଦଳ ଅଛନ୍ତି ସେଥିମଧ୍ୟରୁ ଭାରତୀୟ ଜନତା ପାର୍ଟି ଏକ ତାସହିତ ଆମର ଜାତୀୟ କଂଗ୍ରେସ ଦଳ ତାସହିତ ଆମ୍ ଆଦମୀ ପାର୍ଟି ଏହିଭଳି ଅନେକ ପାର୍ଟି ଅଛନ୍ତି ଏହି ପାର୍ଟି ମାନଙ୍କ ଦ୍ୱାରା ଆମ ଦେଶ ଶାସନ ଚାଲିଛି ବର୍ତ୍ତମାନର ଆମର ପ୍ରିୟ ନେତା ସେ ହେଉଛନ୍ତି ନରେନ୍ଦ୍ର ମୋଦି ଆମର ପ୍ରଧାନମନ୍ତ୍ରୀ ତାଙ୍କଦ୍ୱାରା ତାଙ୍କର ଅଁ ଭାରତୀୟ ଜନତା ପାର୍ଟିର ଦଳକୁ ସେ ବଢ଼ାଇ ଚାଲିଛନ୍ତି ଏବଂ ସେ ଭଲଭାବରେ କାମ କରି ତାଙ୍କର ନାଁ ଆଗକୁ ନେଇଛନ୍ତି ଆଉ ମୁଁ କହିବି ଏ ଗଣତନ୍ତ୍ରରେ ଜାତିଭିତ୍ତିକ ଯେଉଁ ରହୁଛି ହିନ୍ଦୁ ମୁସଲିମ୍ ଧର୍ମ ସେହିଗୁଡ଼ା ବହୁତ ହେଉଛି ଖରାପ ଜିନିଷ ସେହି ଜିନିଷ ପଶିଲେ ଆମ ଦେଶର ବହୁତ ଖ ଅବଗତି ହେବ ଏବଂ ମୋର ପ୍ରିୟ ନେତା ହେଉଛନ୍ତି ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଯଦି ମୋତେ ପଚାରନ୍ତି ତୁମେ ଭବିଷ୍ୟତରେ କଣ ହେବ ମୁଁ କହିପାରିବି ମୁଁ ଆପଣଙ୍କ ଭଳିଆ ଗୋଟିଏ ଭଲ ନେତା ହେବାକୁ ମୁଁ ଚାହୁଁଛି